ହଁ ଆମ ଖୋର୍ଦ୍ଧା ଜିଲ୍ଲାରେ ଲାଇବ୍ରେରୀ ଅଛି ଆଉ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ବହୁତ ବଡ଼ ଲାଇବ୍ରେରୀ ଅଛି ଯାହାକି ପୁରା ରାଜ୍ୟରେ ଜଣାଶୁଣା ସେ ଲାଇବ୍ରେରୀ ହେଉଛି ହରେକୃଷ୍ଣ ମହତାବ ଲାଇବ୍ରେରୀ ସେଇଠାରେ ବହୁତ ସାରା ବିଭିନ୍ନପ୍ରକାର ପୁସ୍ତକ ରହିଅଛି ଯେଉଁଭଳି ପୁସ୍ତକ ଆପଣ ଖୋଜିବେ ସେହିଭଳି ପୁସ୍ତକ ଆପଣଙ୍କୁ ମିଲିଯାଇପାରେ ହଁ ମୋତେ ଉପନ୍ୟାସ ପଢ଼ିବାକୁ ଭଲ ଲାଗେ କି ରେବତୀ ଉପନ୍ୟାସ ଯାହା କି ଫକିରମୋହନ ସେନାପତିଙ୍କର ରଚନା ରଚୟିତା ସେ କରିଛନ୍ତି ହଁ ରେବତୀ ଉପନ୍ୟାସ ମୋତେ ପଢ଼ିବା ପାଇଁ ଭଲ ଲାଗେ କାରଣ ସେଥିରେ ଗୋଟେ ଝିଅର ପାଠ ପଢ଼ିବା ଗୋଟେ ଝିଅର ହଁ ନିଜ ଭବିଷ୍ୟତ ପାଇଁ କିଛି କରିବା ତା ଉପରେ ବର୍ଣ୍ଣିତ ହୋଇଛି ରେବତୀରେ ରେବତୀ ଗୋଟେ ଛୋଟ ଅଞ୍ଚଳର ଗୋଟେ ଛୋଟ ଅଞ୍ଚଳର ଝିଅଟେ ଯାହାକି ପିଲାଦିନେ ତା ବାପା ମା' ମରିଯାଇଥିବେ ତେଣୁ ତାଙ୍କ ଗାଁର ଲୋକ ତାକୁ ଅଶୁଭ କହୁଥିବେ ତା'ର ବହୁତ ପାଠ ପଢ଼ିବାକୁ ଇଚ୍ଛା ଥିବ କିନ୍ତୁ ତାଙ୍କ ଘର ଘରର ଅନ୍ୟ ସଦସ୍ୟ କିନ୍ତୁ ଗାଁ ଲୋକ ତାକୁ ପଢ଼ିବା ପାଇଁ ଦେଉନଥିବେ ତାକୁ ବହୁତ ଅଶୁଭ ବୋଲି କହୁଥିବେ କିନ୍ତୁ ସେହି ଝିଅ ପାଠ ପଢି ବହୁତ ନାଁ କରି ନିଜ ଗାଁ ପାଇଁ ନିଜର ଜିଲ୍ଲା ପାଇଁ ବହୁତ ସାରା ଗର୍ବ ଆଣିଥିବ ତ ଗୋଟେ ଝିଅର କାହାଣୀ ଗୋଟେ ଝିଅ କେମିତି ପାଠ ପଢ଼ିବ କେମିତି ଆଗକୁ ଯିବ ତାହାରି ଉପରେ ସେ ଉପନ୍ୟାସ ରହିଅଛି